ଆମେ ପାଳନ କରୁଥିବା ସାଂସ୍କୃତିକ ପର୍ବ ହେଉଛି ରଜ ପର୍ବ ଆଉ ଏ ରଜ ପର୍ବ ଆମର ଅନ୍ୟତମ ଆମେ ରଜ ପର୍ବ ବହୁ ଧୁମ୍ଧାମ୍ରେ ପାଳନ କରୁ ସଜବାଜ ହେଉ ପିଠା ପଣା ନୂଆ ଡ୍ରେସ୍ ରଜ ପାନ ଖାଉ ନୂଆ ଚୁଡ଼ି ବିଭିନ୍ନ ପ୍ରକାରର ପିଠା ପଣା କାକରା ପୋଡ଼ପିଠା କ୍ଷୀରି ଆଦି ଖାଇଥାଉ ପଡ଼ିଶା ଘର ଲୋକମାନଙ୍କୁ ମଧ୍ୟ ଦେଇଥାଉ ବନ୍ଧୁବାନ୍ଧବ ସମସ୍ତେ ରଜ ଦିନ ଆସିଥାନ୍ତି ଆଉ ଏହି ରଜପର୍ବରେ ସବୁତକ ପୂଜାପର୍ବ ମଧ୍ୟ ପାଳନ ହୁଏ ଏଥିମଧ୍ୟରୁ ରଜପର୍ବ ଭିନ୍ନତମ ଏହି ରଜପର୍ବରେ ଝିଅମାନେ ନୂଆ ଡ୍ରେସ୍ ପିନ୍ଧନ୍ତି ଆଉ ସେଦିନ ମୁଁ ନୂଆ ଡ୍ରେସ୍ ପିନ୍ଧେ ନୂଆ ଚୁଡ଼ି ପିନ୍ଧେ ପିଠା ଖାଏ କାକରା ଖାଏ ରଜ ଦୋଳିରେ ଦୁଳେ ସମସ୍ତଙ୍କର ଆଶୀର୍ବାଦ ନେଇକି ସେଦିନ ବହୁ ଧୁମ୍ଧାମ୍ରେ ପାଳନ କରିଥାଉ ଆଉ ଏଇଟା ଆମର ସାଂସ୍କୃତିକ ପର୍ବ ହେଉଛି ରଜପର୍ବ